ହ୍ୟାଲୋ ଗ୍ରୀନ ଚିଲ୍ଲିରୁ କହୁଛନ୍ତି ବିକାଶ ବାବୁ କହୁଛନ୍ତି ତ ମୁଁ ସେଇ ପୁରୁଣା ଗ୍ରାହକ କହୁଥିଲି ପିଙ୍କି ଜାଣିପାରିଲେ ଆଉ କହିବାକୁ ପଡ଼ିବନି ତ ଜାଣିଛନ୍ତି ଆଉ ମୋ'ର ଦୁଇଟା ଅର୍ଡ଼ର ଆସିବାର ଥିଲା ତ ହଁ ଯେ ବିରିୟାନୀ ଚିକେନ ବିରିୟାନୀ ଯେଉଁ ମଟନ ଆଉ ଟିକେ ଦେଇଦେବେ ଆଉ ହଁ ମୁଁ ସେ କାଳୀ ବଜାରରେ ଥିଲି ଆଉ ଆଉ ନାହିଁ ଏବେ ଗୋଟିଏ କାମରେ ଆସିଛି ଆଉ ହଁ ନୂଆ ଜାଗାକୁ ଲେଖି ରଖନ୍ତୁ ନୂଆ ଠିକଣାଟା ଆଉ ହେଇ କଲେଜ ରାସ୍ତା ହଳଦିଆ ଘରଟେ ଆଉ କିଏ ପହଞ୍ଚେ ପହଞ୍ଚେଇଦେଲେ ମୁଁ ପହଞ୍ଚିଯିବି ସେ'ଠି ଯାଇଁକି ନେଇ ଆସିବି ଆଉ ଟିକେ ଭଲ ଖାଦ୍ୟ ହେଇଥିବା ଦରକାରେ ଆଉ ହଁ ଗରମ ଥିବା ଦରକାରେ ଆଉ ତୁମକୁ ତ କହିବାକୁ ପଡ଼ିବନାହିଁ ଆଉ ତୁମେ ଭଲ ଦିଅ ଆଉ ହେଉ ହେଉ ରଖୁଛି ଆଉ